ମାନିଆରୁ ମ୍ୟାଡ଼ମ୍ କ୍ୟୁରି ଏକ ପୁସ୍ତକ ଯାହାକି ଶୈଳେନ୍ଦ୍ରୀ ତାସ୍କ୍ ଦ୍ୱାରା ଲେଖାାଯାଇଛି ଏଥିରେ ମାାନିଆ କିପରି ନିଜର ଷ୍ଟ୍ରଗଲ୍ ଦ୍ୱାରା ଏକ ମାନିଆରୁ ମ୍ୟାଡ଼ାମ୍ କ୍ୟୁରି ହେଇପାରିଛନ୍ତି ସେହି ବିଷୟରେ ତାଙ୍କର ଆତ୍ମଜୀବନୀ ଲେଖା ହୋଇଛି ଏହା ହେଲା ମାନିଆଙ୍କର ଜୀବନ ଲେଖା ଯେପରି ନିଜର ନିଜର ଆତ୍ମବିଶ୍ୱାସ ଏବଂ ନିଜର କୃତିତ୍ୱ ଦ୍ୱାରା ଦେଶଙ୍କୁ ମାନିଆରୁ ହୋଇପାରିଛନ୍ତି ଏବଂ ନିଜର ସେଲ୍ଫ କନଫିଡ଼େନ୍ସ ଯୋଗଁ ନିଜର ଘର ଏବଂ ନିଜର ଦକ୍ଷତା ହାସଲ କରି ଭାରତବାସୀଙ୍କ ଦ୍ୱାରା ବହୁତ ବଡ଼ ଲ ଆକ୍ଷାର ମାନ୍ୟତା ପାଇଥିଲେ ତେଣୁ ଏହି ପୁସ୍ତକଟି ଏକ ଜୀବନୀ ହେଇଥିବାରୁ ନିଜର ଆତ୍ମଦକ୍ଷତା କିମତି କିପରି ବଢ଼େଇବ ଏବଂ ନିଜେ କିପରି କୃତିତ୍ୱ ହାସଲ କରିପାରିବେ ସେହି ବିଷୟରେ ନିଜର ମନକୁ ବଦିଲାକୁ ବାଧ୍ୟ କରେଇଦେଇଛି